ଓଡ଼ିଶାର ମୁଖ୍ୟ ଭାଷା ହଉଛି ଓଡ଼ିଆ ଓଡ଼ିଶାରେ ସବୁଠାରୁ ପ୍ରିୟ ଭାଷା ଓଡ଼ିଆ ସେମାନେ ଓଡ଼ିଆ କୁହନ୍ତି ଆଉ ରହିଲା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ତାଙ୍କର ଲୋକାଲ ଭାଷା ଅଛି ଯେଉଁଟାକୁ ଦେଶିଆ କରଞ୍ଜିଆ ଏଇସବୁ ଭାଷା ରହିଲା ଏବଂ ଓଡ଼ିଶାର ନାଇଣ୍ଟି ପରସେଣ୍ଟ ଅଫ ଦ ପପୁଲେସନ୍ସ ଅଫ ଓଡ଼ିଶା ଦେ ୱେର ସ୍ପିକିଂ ଓଡ଼ିଆ ଏଣ୍ଡ୍ ସମ ଅଫ୍ ଦି ପୋର୍ସନ୍ ଅଫ ଓଡ଼ିଶା ଦେ ୱେର ସ୍ପିକିଂ ହିନ୍ଦୀ ଅର୍ ଇଂଲିଶ ବିକୋଜ୍

ଇନ୍ ଓଡ଼ିଆ ମିଡ଼ିୟମ୍ ସ୍କୁଲ ଅଲ୍ ଷ୍ଟୁଡେଣ୍ଟସ ଅଲ୍ ଟିଚର୍ସ୍ ୱେର୍ ସ୍ପିକିଂ ଓଡ଼ିଆ ତ ଓଡ଼ିଶାର ପ୍ରିୟ ଭାଷା ହଉଛି ଓଡ଼ିଆ

କେତେ କେତେ ସମୟରେ ଦେଖିବାକୁ ମିଳେ ଓଡ଼ିଶାରେ ହିନ୍ଦୀ ବି କୁହାଯାଏ କେତେଟା ଜାଗାରେ ବଙ୍ଗାଳୀ ବି କୁହାଯାଏ କେତେଟା ଜାଗାରେ ଦେଶିଆ ବି କୁହାଯାଏ ମୋଷ୍ଟ ଅଫ୍ ଦ ସ୍ପିକିଂ ମୋଷ୍ଟ ଅଫ୍ ଦ ପିପଲ ଫ୍ରମ କୋରାପୁଟ ଦ ୱେର୍ ସ୍ପିକିଂ ଓନ୍ଲି ଦେଶିଆ ଲାଙ୍ଗୁଏଜ ହୁଇଚ୍ ଇଜ୍ ଦ ଲୋକାଲ୍ ଲାଙ୍ଗୁଏଜ ଏଣ୍ଡ ଦିସ୍ ଇଜ ଦ ସୁଇଟେଷ୍ଟ ଲାଙ୍ଗୁଏଜ ଅଫ ଅଲ୍ ଟାଇମ୍ ଫର୍ କୋରାପୁଟ୍ ଆଉ ରହିଲା ହିନ୍ଦୀ ଭାଷା ଇଂରାଜୀ ଭାଷା